ହ୍ୟାଲୋ ଉଁ ନମସ୍କାର ମ୍ୟାଡ଼ମ୍ ମୁଁ ମୋର ସାଙ୍ଗ ଜଣେ ଆକ୍ସିଡ଼େଣ୍ଟ୍ ହେଇଛି ମାନେ ତା'ର ହାଲତ୍ ଖରାପ ଅଛି ତ ଆମେ ତାକୁ ଇଲାଜ୍ କରିବା ପାଇଁ ଚାହୁଁଛୁ ତ ଆମେ ଇଲାଜ୍ କରିବା ପାଇଁ ସବୁ କିଛି ଫ୍ୟାସିଲିଟି ଥୋଡ଼ା ମତଲବ୍ ଜାଣିବା ପାଇଁ ଚାହୁଁଛୁ ତ ଆମର ତ ଏତେ ପଇସା ଏମିତି ନାହିଁ ଯେ ଆମେ ଯେମତି ଅପରେସନ୍ ବଗେରା କରି ପାରିବୁ ତ ଯେମିତି କି ରୁମ୍ ଚାର୍ଜେସ୍ ବେଡ଼୍ ଚାର୍ଜେସ୍ ଆଉ ମେଡ଼ିସିନ୍ ଖର୍ଚ୍ଚ ଏମିତି ତା ବିଷୟରେ ଆପଣ କିଛି କହିପାରିବେ କି ଆମେ ଗଭର୍ଣ୍ଣମେଣ୍ଟ୍ରେ କରିବା ପାଇଁ ଚାହୁଁଛୁ ଆଜ୍ଞା ଠିକ୍ ଅଛି ମାନେ ଯେତେ ଦିନ ଯେତେ ଦିନ ଯେତେ ଦିନ ପେସେଣ୍ଟ୍ ରହିବ ତା'ର ରହିବା ଖାଇବା ଆଉ ବାକି ଯେଉଁ ଔଷଧ ପତ୍ର ଯାହା କିଛି ବି ଏଗୁଡ଼ା ସବୁ କିଛି ପଇସା ଲାଗିପାରେ କି ସବୁ କାର୍ଡ଼୍ର ଫ୍ୟାସିଲିଟି ହିଁ ମିଳିପାରେ ଆଜ୍ଞା ଏ ଫ୍ୟାସିଲିଟି ମାନେ ଖାଲି ଯିଏ ପେସେଣ୍ଟ୍ ଥିବ ତାଙ୍କ ପାଇଁ ହିଁ ନାଁ ତ ଠିକ୍ ଅଛି ତ ହଉ ଠିକ୍ ଅଛି ମୁଁ ହସ୍ପିଟାଲ୍କୁ ତା'ହେଲେ ଆମର ଯିଏ ଆକ୍ସିଡ଼େଣ୍ଟ୍ ପେସେଣ୍ଟ୍ ଅଛନ୍ତି ଆଜ୍ଞା ତ ମୁଁ ନେଇକି ତାଙ୍କୁ ପହଞ୍ଚୁଛି ଠିକ୍ ଅଛି ମ୍ୟାଡ଼ମ୍